ଆମେ ଗାଈ ରଖିଚୁ ସେ ଭଲ୍ ଖାଇସି ଭଲ୍ ରହେସି ତାର ଖାଇବାଟା ଆମେ ଭଲ୍ ଅସୁସ୍ଥ ଅଛି ବୋଲି ଜାନ୍ସୁଁ ଡକ୍ଟର୍ ଦେଖାସୁଁ ଭଲ୍ ଭାବରେ ଥିଲେ ଜାନିସୁଁ ସୁସ୍ଥ ନ ରହିଲେ ସୁସ୍ଥ ରଖ୍ବାର ଲାଗି ପଶୁ ଡକ୍ଟର୍ ଦେଖାସୁଁ ତାକୁ କିଛି ଲକ୍ଷଣ କିଛି ନାଇ ଖାଇଲେ ପାକୁଳି ନ କଲେ ଏମ୍ତା କିଛି ନ କଲେ ସେଥିର୍ ଲାଗି ଆମେ ସେ ଯାଇ କି ଡକ୍ଚର୍ ଦେଖା ପାଇଁ ଯାସୁଁ ଏଇ ଭଲ୍ ଅଛି କି ନା ନବ କି ଆମେ ଡକ୍ଟର୍ ସବୁବେଳେ ଗାଈକୁ ଦେଖାସୁଁ ଏନ୍ତା ଭଲ୍ ରହୁଚି କି ଭଲ୍ ପାକୁଳି ନା କଲେ ଟିକେ ଦେଖାସୁଁ ନେ ଖାଇଲେ ଦେଖାସୁଁ ନ ଦେଖିଲେ ଜାଣି ପାରୁଛୁଁ ଅସୁସ୍ଥ ଅଛୁ ବୋଲି କରି ନା ଯଦି ନା ଖାଇବା ବୋଲେ ଡକ୍ଟର୍ ସାଙ୍ଗେ ସାଙ୍ଗେ ଡାକି ଯଦି ଦେଖାସୁଁ କିନ୍ତି ସୁସ୍ଥ ରଖିବୁ ବୋଲି କରି ହଁ ଆଉ ତାର ଲକ୍ଷଣ ଦେଖାସି କିଛି ନାଇ ଖାଇଲେ ଲକ୍ଷଣ ଦେଖାସି ଯେ ଏ ଫଳ ସୁସ୍ଥ ନା ଲକ୍ଷଣ ଦେଖାସି ଯେତେ ଡକ୍ଟର୍ ଡାକେ ଦେସୁଁ ଆଉ ଦେଖାସୁଁ ସୁସ୍ଥ ହେଇ ଆସି